ହଁ ହୋଟେଲ୍ ଅଛି ହୋଟେଲ୍ ବୁକ୍ ଅଛି ହଁ କେତେ ଟଙ୍କା ଲେଖାଁ ଭଡ଼ା ନେଉଛ ହଁ ହଁ ବହୁତ ସୁବିଧା ଅଛି ହଁ ହଁ ଖାଇବା ପିଇବା ସୁବିଧା ଓଡ଼ିଶାରେ ଆଗ ଭଲ ନଥିଲା ତ ଏବେ ସଫାସୁତୁରା ଅଛି ହୋଟେଲ୍ ଉଁ ହୁଁ ବାହାରୁ ହଁ କ'ଣ ଆଉ ସୁବିଧା ଅଛି ତୁମ ହୋଟେଲ୍ରେ ଓହୋ କିନ୍ତୁ ପାଖରେ କ'ଣ କ'ଣ ତୀର୍ଥସ୍ଥାନ ବୁଲିଯିବାକୁ ଅଛି ମନ୍ଦିର ଫନ୍ଦିର ଅଛି ଉଁ ହୁଁ ଆଉ ଆଉ କ'ଣ କହ ପରିବେଶ ବି ଭଲ ଅଛି ଅ ହ ହୋଟେଲରୁ ଭଡ଼ା କେତେ ନେଉଛ ଦୁଇ ତିନି ହଜାର ଅ ହ ରାତିକୁ କେତେ ଅ ହ ସେଥିଲାଗି ପାଞ୍ଚ ଦଶ ଦିନର ରୁମ୍ ଭଡ଼ା ନେବାର ଅଛି ତ ବୁଲି ଆସିଛୁ ତୀର୍ଥସ୍ଥାନ ବୁଲିବାର ଲାଗି ଆଉ କ'ଣ କ'ଣ ଅଛି ସେଇ ପରିଦର୍ଶନ ଦେଖିବା ଲାଗି ତାମାନେ ପାଖ ପରିବେଶ ସଫାସୁତୁରା ରହୁଛି ଉଁ ହୁଁ ଆଉ କ'ଣ କ'ଣ ସୁବିଧା ଅଛି ଉଁ ହୁଁ ଖାଇବା ପିଇବା ସବୁ ସୁବିଧା ଅଛି ଖାଇବା ଲଞ୍ଚ୍ କେତେ ଲେଖାଁ ଭଡ଼ା ନେଉଛ ଲଞ୍ଚ୍ ମିଲ୍ ଖର୍ଚ୍ଚ କେତେ ଲେଖାଁ ନେଉଛ ମିଲ୍ ଗୋଟେ ମିଲ୍କୁ ଅ ହ ଟିଫିନ୍ ଉଁ ହୁଁ ଭଲ ପାଣି ବ୍ୟବସ୍ଥା ଉଁ ହୁଁ ଆଉ ପାର୍କ୍ ଫାର୍କ୍ ବି ବୁଲିବା ଲାଗି ଅଛି ଉଁ ହୁଁ ଆମ ଅଛି ଉଁ ହୁଁ ଛୁଆମାନେ ଛୋଟ ଛୁଆମାନେ ଦେଖିବା ଲାଗି ଇଚ୍ଛୁକ ତ ସିଆଡ଼େ ଷ୍ଟେସନ୍ ଲାଇନ୍ ତୁମ ଘର ପାଖରେ ଷ୍ଟେସନ୍ ଅଛି କାନ୍ତି ତୁମ ହୋଟେଲ୍ ପାଖେ ଷ୍ଟେସନ୍ ଅଛି କାନ୍ତି ହଁ ଧୁଳି ଧୂଳା ଅଛି ଛୁଆମାନେ ବୁଲିବେ ବୁଲିବା ଲାଗି ସିନେରୀ ଫିନେରୀ ଲାଗିକି ଉଁ ହୁଁ ଆଉ କ'ଣ ସୁବିଧା ଅଛି ମନ୍ଦିର ଫନ୍ଦିର ଅଛି ହଁ ଅ ହଁ ଆଉ ଗାଡ଼ି ଭଡ଼ା କେତେଟଙ୍କା ନେଉଛ ନିଜର ଗାଡ଼ି ଅଛି ହୁଁ ଉଁ ହୁଁ କିଲୋମିଟର୍ ହିସାବରେ ଭଡ଼ା ନିଆ ହେଉଛି ହୁଁ କିଲୋମିଟର୍କୁ ଯେମତି ହେଲେ ବି ଚଉଦ ଟଙ୍କା ପନ୍ଦର ଟଙ୍କା ପଡ଼ିଯାଉଥିବ

ଆଉ ଆଉ କ'ଣ କ'ଣ ସୁବିଧା ଅଛି ବାଘ ଭାଲୁ ଦେଖବା ଲାଗି ଛୁଆମାନଙ୍କୁ ନାହିଁନା ବରାହା ହାତୀ ଅଛନ୍ତି ହୁଁ ଗାଡ଼ିରେ ସବୁବେଳେ ରହୁଛି ତାମାନେ ଅସୁବିଧା ହେଉନି ହୁଁ ହୁଁ ଆଉ ହୁଁ ହୁଁ ତୁମ ହୋଟେଲ୍ର ବି ସଫାସୁତୁରା ସବୁ ରହୁଛି ହଁ ନାଇଟ୍ ୱାଚର୍ ବି ରହୁଥିବ ଟଏଲେଟ୍ ସଫା କରବାର ଲାଗି ରହୁଥିବେ ଝାଡ଼ୁଦାର ରହୁଥିବେ

ଆଉ କ'ଣ ସୁବିଧା ଅଛି ସବୁ ସୁବିଧା ଉଁ ହୁଁ ଆଉ ମନ୍ଦିରରେ କ'ଣ କ'ଣ ଅଛି ମୟୂର ମୟୂର ସେଇ ଦର୍ଶନ କରିବାର ଲାଗି ଯେ